ମୁଁ ଚାହୁଁଛି କି ଆମ ପୁଅ ହଉ କି ମୋ ଭାଇ ହଉ ସମସ୍ତେ ବହୁତ ପାଠ ପଢ଼ନ୍ତୁ ଯେମିତିକି ଆମର ସବୁ କ'ଣ ପ୍ଲସ୍ ଥ୍ରୀ କରିଛନ୍ତି ପ୍ଲସ୍ ଥ୍ରୀ ପାସ୍ କରନ୍ତୁ କାହିଁକି ନା ଯେତେ ଅଧିକ ପାଠ ପଢ଼ିବା ସେତେ ଭଲ ଚାକିରି କରିବ ଆଉ ଦଶମ ପଢ଼ିସାରିକି ତ ଆଉ କିଛି ଭଲ ଚାକିରି ମିଳୁନି ସେଇ ଯେଉଁ ଯାଇଁକି ଗାଁ ପିଲା ସବୁ ବାହାରେ ବାଙ୍ଗାଲୋର ହଉ ଚେନ୍ନାଇ ହଉ ଏ ସବୁ ଆଡ଼େ ଯାଉଛନ୍ତି ଦଶମ ପଢ଼ିସାରିଲା ପରେ ଆଉ ଦଶମ ପରେ ତ ଆଉ କିଛି ଚାକିରି ନାହିଁ ନା ଏବେ ପ୍ଲସ୍ ଥ୍ରୀ ପରେ ବି ଆଉ କିଛି ଚାକିରି ଏତେ ଭଲ ମିଳୁନି ତ ଯେତେ ଭଲ ପାଠ ପଢ଼ିବ ଯେଉଁ ଅନୁସାରେ ଯେତିକି ପାଠ ପଢ଼ିଥିବ ସେ ଅନୁସାରେ ଭଲ ଚାକିରି କରିବ ସେଇ ସେଥିପାଇଁ ସବୁ ଭଲ ପାଠ ପଢ଼ିବା ଉଚିତ୍ ଅଧିକ ଅଧିକ ପାଠ ପଢ଼ିବା ଉଚିତ୍ ବୋଲି ମୁଁ ଭାବୁଛି